ହଁ ମୁଁ ଏକ ସାଂପ୍ରତିକ ଘଟଣା ବିଷୟରେ କହିପାରିବି ଏବେ ପେପରରେ ଦେଇଥିଲା ଯେ ଏକ ୟୁଏଫଓ ବିଷୟରେ ଏବଂ ଟାଇମ ଟ୍ରାଭେଲ ବିଷୟରେ ଆଇନଷ୍ଟାଇନ ମହାନ ବୈଜ୍ଞାନିକ ଅଛନ୍ତି ସେ ଟାଇମ ଟ୍ରାଭେଲ ବିଷୟରେ କହିଥିଲେ କି ଟାଇମ ଟ୍ରାଭେଲ ମଧ୍ୟରେ ପୁରା ପୃଥିବୀ ଏବଂ ବିଶ୍ଵ ମଧ୍ୟ ଭର୍ତ୍ତି ହୋଇଯାଇପାରିବ ଏବଂ ବେଳେ ବେଳେ ୟୁଏଫଓ ସମୟରେ ଆମେରିକା ଋଷିଆ ଆଦି ଜାଗା ମାନଙ୍କରେ ମଧ୍ୟ ୟୁଏଫଓ ବେଳେ ବେଳେ ଦେଖାଯାଏ ଏହା ପ୍ରତି ବୈଜ୍ଞାନିକ ମାନେ ଏହାକୁ ରିସର୍ଚ୍ଚ କରି ନୂଆ ନୂଆ ତଥ୍ୟ ଜାଣିବାକୁ ପାଉଛନ୍ତି